ହ୍ୟାଲୋ ଏଇ ବାପା କହୁଛୁ ଏଇ ମୁଁ ପିମ୍ଫଳ ମାତରୁ କହୁଛି ବା ନଗଙ୍ଗା ମାଆ କହୁଛିି ଆଉ ସେ ଯେଉଁ ମୋର ଯେଉଁ କ୍ୟାମେରାଟା ଆଣିଥିଲି ଆଉ କ୍ୟାମେରାଟା ବହୁତ ଭଲ ପଡ଼ିଲା

ମୁଁ ଯେତେ ଆଡ଼େ ଗଲିଣି ଫଟୋଫଟୋ ଉଠେ ବଢ଼ିଆ ପଡ଼ିଛି କ୍ୟାମେରାଟା ପୁରୀ ଯାଇଥିଲି ଆଉ ଫଟୋ ଉଠେଇଲି ଏତେ ଫଟୋ ଉଠେଇଲୁ ବଢ଼ିଆ ଫଟୋ ଉଠୁଛି ଏ ଯେତେକ ଦୋକାନରୁ ଆଣିଥିଲି ଜିନିଷ ଏ ଜିନିଷଟା ସବୁଠୁ ବଢ଼ିଆ ପଡ଼ିଛି ଆଉ ଏଥରକ ଯିଏ ସବୁ କିଣିବେ ମୁଁ ସମସ୍ତଙ୍କୁ କହିବି ଏଇ ପାପା ଦୋକାନରୁ ସବୁ କିଣ ବଢ଼ିଆ କମ୍ପାନୀ କ୍ୟାମେରାଟା ବଢ଼ିଆ କମ୍ପାନୀର କମ୍ପାନୀଟା ଭଲ କମ୍ପାନୀ ପଡ଼ିଛି ଜିନିଷଟା ବହୁତ ଭଲ ପଡ଼ିଛିି ଯେତେ ପିଲାମାନେ ନେଇକି ଯେତେ ଫଟୋ ଉଠେଇଲେଣି ଆଉ ମୁଁ ଯେଉଁଆଡ଼େ ଯାଉଛି ଉଠଉଛି ଏ ବଢ଼ିଆ ଫଟୋ ଉଠୁଛି ଯେତେ ଆମ ବନ୍ଧୁବାନ୍ଧବ ଯିଏ ସବୁ କହିବେ କ୍ୟାମେରା କିଣିବା କଥା ମୁଁ ସମସ୍ତଙ୍କୁ କହିବି ତୋ ଦୋକାନରୁ କିଣିବେ ଭଲ ପଡ଼ିଛିି ଏମିତିକା ଜିନିଷ ସବୁ ଆଣିକି ରଖିବୁ ଭଲ ଜିନିଷ ବଢ଼ିଆ ପଡ଼ୁଛିି ଆଉ ଆଉ ସବୁ କ'ଣ ଆଉ ସବୁ କ'ଣ ତୋ ଦୋକାନରେ ଅଛି କହିବୁ ଭଲ ଜିନିଷ କିଣିବା ବଢ଼ିଆ ଜିନିଷ

ଭଲକିରି ହଉ ଭଲ ଜିନିଷଟେ ମୁଁ ସମସ୍ତଙ୍କୁ କହିବି ଆମର ଏଇ ଗାଁ ପଟ ସେ ଯେଉଁମାନେ କିଣିବେ ମୁଁ ତାଙ୍କୁ କହିବି ଯାଅ ପାପା ଦୋକାନକୁ କିଣିକିରି ଆଣିବ ଆଉ ନା ହଉ ହଉ ରଖୁଛି ଆଁ ହଉ